ଆମର୍ ଇନେ ବାଲିପଡ଼ା ରେଷ୍ଟୁରାଣ୍ଟ୍ ଭଲ୍ ଚାଲ୍ସି ସେନେ ଆମେ ଖାନାପିନା ଟିକେ ଭଲ୍ସେ କର୍ସୁଁ ଆର୍ ସେ ରେଷ୍ଟୁରାଣ୍ଟ୍ ର ଖାନାପିନା ବି ଭଲ୍ ଯଦି କେବେ ଅର୍ଡ଼ର୍ କର୍ବାର୍ ଥିଲେ ବି ଜଲ୍ଦି ଟିକେ ପହଁଞ୍ଚିସି ଯଦି ସେନେ ଡ଼େଲିଭରି ବଏ ନାଇଁଥିଲେ ଟିକେ ଖାନା ଟିକେ ଲେଟ୍ କେ ପହଁଞ୍ଚିବା ନାହେଲେ ଟା ଭଲ୍ ଆରୁ ଯଦି ଆମେ ବନ୍ଦ୍ ଅଛେ କି କେନ୍ତା ନାଇଁ ଖୁଲା ଅଛେ ବୋଲି ଯାନ୍ବାର୍ ଥିଲେ ପାଖେ ଆଖେ କି ସେ ରେଷ୍ଟୁରାଣ୍ଟ୍ କେ ଫୋନ୍ କର୍ସୁଁ ଯଦି ଖୁଲା ଅଛେ ବୋଏଲେ ସେନ୍କେ ଯାଏସୁଁ ନାହେଲେ ଟିକେ ଆରୁ ଅର୍ଡର୍ କରୁ କରୁ ଟିକେ ଲେଟ୍ ବି ହେଇଯିବା ଏବେ ଖାନାପିନା ବି ଭଲ୍ କରସନ୍ ବାହାରେ ପଚ୍ରାସୁଁ କେନ୍ତା ରାନ୍ଧୁଛନ୍ କେତେ ଟାଇମ୍ନେ କେନ୍ତା କରୁଛନ୍ ହେଲେ କେବେ ଯଦି ଅସୁବିଧା ହୁଏ କି କେନ୍ତା ହୁଏ ଖାନାପିନା ବାକି ଭଲ୍ ଲାଗ୍ସି